ପୁରୀ ଏକ ଧାର୍ମିକସ୍ଥାନ ଅଟେ ଚାରିଧାମ ଯେଉଁ ଅଛି ଚାରିଧାମ ମଧ୍ୟରୁ ପୁରୀର ଜଗନ୍ନାଥ ଧାମ ଗୋଟେ ଅନ୍ୟତମ ଅଟେ ଏଠି ଉଁ ପ୍ରତ୍ୟେକ ବର୍ଷ କୋଟି କୋଟି ଲୋକ ଏଠିକି ଆସନ୍ତି ବୁଲିବାପାଇଁ ରାଜ୍ୟ ବାହାରୁ ଦେଶ ବାହାରୁ ବହୁତ ଲୋକ ଏଠି ଆସନ୍ତି ଜଗନ୍ନାଥ ଦର୍ଶନ କରିବାପାଇଁ ତାହା ସହ ପୁରୀର ଯେଉଁ ବେଳାଭୂମି ଅଛି ତାକୁ ଉପଭୋଗ କରିବାପାଇଁ ସେଥିପାଇଁ ପୁରୀର ଜଗନ୍ନାଥମନ୍ଦିର ଯେତେ ପ୍ରସିଦ୍ଧ ତାହା ସହ ପୁରୀରେ ଥିବା ସେ ବେଳାଭୂମି ସେତେ ପ୍ରସିଦ୍ଧ ଅଟେ ତେଣୁ ସମୁଦ୍ରର ବେଳାଭୂମି ଯେଉଁ କାଦୁଅ ସମୁଦ୍ରର ବାଲିଫାଲି ଆସେ ତାକୁ ମୁଖ୍ୟତଃ ଗୋଟେ ଗୋଟେ ସୌନ୍ଦର୍ଯ୍ୟର କାରଣ ଅଟେ ଆଉ ତାକୁ ସମୁ ପୁରୀର ବେଳାଭୂମି ଅନ୍ୟ ବେଳାଭୂମିଠାରୁ ଗୋଟେ ଅନ୍ୟତମ ଅଟେ କାରଣ ସେଇଠି ଗୋଟେ ଠିକ୍ ଲହଡ଼ି ଆସେ ଠିକ୍ ସମୟରେ ପାଣି ଠିକ୍ ସେ ଆମେ ଏଞ୍ଜୟ କରିପାରୁ ଅନ୍ୟ ଅପେକ୍ଷା ଅନ୍ୟ ଯେଉଁ ଅଛି ପ୍ରାୟ ସବୁ ଜାଗାରେ ଓଡ଼ିଶାରେ ବେଳାଭୂମି ତା' ଅପେକ୍ଷା ଏଠି ଠିକ୍ ସ ସମୟରେ ଠିକ୍ ସମୁଦ୍ରର ଢେଉ ଆସିଥାଏ ଆଉ ସେ ମଜା ମଧ୍ୟ ଲାଗିଥାଏ ଆଉ ତା' ବ୍ୟତୀତ ପୁରୀର ଯେଉଁ ଶିଳ୍ପାଞ୍ଚଳକୁ ନେଇ ବର୍ଜ୍ୟବସ୍ତୁ ବାହାରୁଛି ଏ ସବୁ ସମୁଦ୍ରକୂଳକୁ ନିଷ୍କାସନ କରୁଛି ଯେଉଁଟାକି କରିବା କଥା ନୁହେଁ କାରଣ ସମୁଦ୍ର କୂଳକୁ ନିଷ୍କାସନ କଲେ ସେଇଟା ସମୁଦ୍ରଟା ଦୂଷିତ ହେବାର ଚାନ୍ସେସ୍ ଅଛି କାରଣ ସେଠି ପୁରୀର ସମୁଦ୍ର ପାଖର ବେଳାଭୂମିରେ ଲକ୍ଷାଧିକ ଲୋକ ପ୍ରାୟ ଆସିକି ଗାଧୋଉଛନ୍ତି ତ ସେଥିପାଇଁ ଏଠି ଲୋକମାନେ ତାଙ୍କର ଯେଉଁ ବର୍ଜ୍ୟବସ୍ତୁ ବାହାରୁଛି ଯେଉଁ କଳକାରଖାନାରୁ ସେଇଟା ଲୋକମାନଙ୍କର ସ୍କିନ୍ରେ ଆଉ ତାଙ୍କ ଶରୀର ପ୍ରତି ଗୋଟେ ରୋଗ କରିବାର ଗୋଟେ କାରଣ ମଧ୍ୟ ଉଁ ସୃଷ୍ଟି ହେଇପାରିଥାଏ ତେଣୁ ସେଇଠି ଯେଉଁ ବର୍ଜ୍ୟବସ୍ତୁ ବାହାରୁଛି ତାକୁ ଅଲଗା ଜାଗାରେ ନିଷ୍କାସିତ କରିବା ଉଚିତ